ଆମ ସଂସ୍କୃତିରେ ମୁଖ୍ୟ ବୃତ୍ତି ହେଉଛି କୃଷି କୃଷିରୁ ହିଁ ଆମର ଉତ୍ପାଦନ ହୁଏ ଆମ ଘର ଚଳେ ସେଇଥିରୁ ହିଁ ଆମେ ମାନେ ବଞ୍ଚୁ ସେଥିରୁ ଖାଦ୍ୟ ଗ୍ରହଣ କରୁ ଆମର ଆମେ ଜୀବିକା ନିର୍ବାହ କରୁ ଇତ୍ୟାଦି କାମ ଆମେ କରୁ ତେଣୁ ଏଇ କୃଷିକୁ ଛାଡ଼ିଦେଲେ ଆମର ଅନ୍ୟ କିଛି ବୃତ୍ତି ନଥାଏ ତେଣୁ ସେଇଟା ହେଉଛି ଆମର ମୁଖ୍ୟ ବୃତ୍ତି ସେଥିରୁ ଆଜିକାଲି ପ୍ରାୟ ସମସ୍ତେ ଦୂରେଇ ଯାଉଛନ୍ତି କାହିଁକିନା କୃଷିର ମାନେ ଉତ୍ପାଦନର ଉଚିତ ମୂଲ୍ୟ କୃଷକକୁ ମିଳୁନାହିଁ ତେଣୁ ଯଦି ଆଜି ଧାନ କୁଇଣ୍ଟାଲ ସରକାରୀ ରେଟ୍ କରିଦେଲେ ଯେ ଷୋହଳ ଶହ ଧାନ କୁଇଣ୍ଟାଲକୁ ଲୋକମାନେ ଷୋହଳ ଶହରେ ବିକିବେ ତେଣୁ କିନ୍ତୁ ଧାନ ଯେଉଁ ଖର୍ଚ୍ଚ ହେଇଛି ତା' ଦେହରେ ସତେଇଶହ ତାକୁ ଲୋକମାନେ ଷୋହଳ ଶହ କେମିତି ବିକିବେ କୁହନ୍ତୁ ତ ନିହାତି ଏଭଳି କୃଷକଙ୍କ ଲସ୍ ହେବ ନାହିଁ ତ ଆଗକାଳରେ କୃଷକଟିଏ ତା'ର ପରିବାରକୁ କେବଳ କୃଷି କାର୍ଯ୍ୟ କରିକି ପୋଷୁଥିବା ବେଳେ ମାନେ ଏବେ ଯେଉଁ କୃଷକ କେବଳ କୃଷି କାର୍ଯ୍ୟ କରିକି ତା'ପଟେ ଛୋଟ ପରିବାର କି ପୋଷି ପାରୁନି ଆଗକାଳରେ ବହୁତ ବଡ଼ ବଡ଼ ପରିବାର ଥିଲା ପୋଷୁ ଥିଲେ କିନ୍ତୁ ଏବେଟେ ଛୋଟ ପରିବାରକୁ ମଧ୍ୟ ପୋଷା ଯାଇପାରୁନାହିଁ ତେଣୁ ସେଥିପାଇଁ ମାନେ କୃଷି ଠାରୁ ସମସ୍ତେ ଦୂରେଇ ଯାଉଛନ୍ତି ଆଉ ସହର ମାନଙ୍କର ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର ଦିନକୁ ଦିନ ଦରମା ବଢ଼ିବାରେ ଲାଗି ତ ଲୋକମାନେ କାହିଁକି ତାକୁ ନ କରିବ କୃଷିକୁ ଧରିକି ବସିବେ କୃଷ ତ ଉଚିତ ମୂଲ୍ୟ ମିଳୁନାହିଁ ସେଥିପାଇଁ କୃଷି କାର୍ଯ୍ୟରୁ ସମସ୍ତେ ଦୂରେଇ ଯାଉଛନ୍ତି ତ ସମସ୍ତେ ପ୍ରାୟତଃ ଚାକିରୀକୁ ହିଁ ଗୁରୁତ୍ୱ ଦେଉଛନ୍ତି କୃଷି କାର୍ଯ୍ୟରୁ ସମସ୍ତେ ଦୂରେଇ ଯାଉଛନ୍ତି ତେଣୁ ସରକାର ଆମ କୃଷି କାର୍ଯ୍ୟକୁ ପ୍ରାଧ୍ୟାନ୍ୟ ଦେଇ କିନା କୃଷିର ଉଚିତ ମୂଲ୍ୟ ଦେଲେ ତେଣୁ ପ୍ରାୟତଃ ସେଇଟା ଆମ ଦେଶ ପାଇଁ ବହୁତ ଲାଭଦାୟକ ହବ କାରଣ କୃଷି ହେଉଛି ମୂଳ ତେଣୁ କୃଷିର ଦ୍ରବ୍ୟ ଉତ୍ପନ୍ନ ହେଲେ ସିନା ଆମେ କ'ଣ ଖାଇବା ବଞ୍ଚିବା ଖାଲି କ'ଣ ଚାକିରି କରିକିନା କ'ଣ ଖାଇ ହବ ତେଣୁ ସରକାର ଏ କୃଷି ପ୍ରତି ପ୍ରାଧାନ୍ୟ ଦେବା ଉଚିତ ଧନ୍ୟବାଦ